ଆମ ବାରିଆଡ଼େ ତ ଜାଗା ଅଛି ସେଇଠି ଫସଲଫସଲି ଆମେ କରୁ ବଗିଚା କାମ ଫୁଲ ଗେଣ୍ଡୁ ଗଛ ସେଠୁ ଟଗର ଫଗର ଟଗର ମଲ୍ଲୀ ଏମିତି ବିଭିନ୍ନ ପ୍ରକାର ଫୁଲଗଛ ଲଗାଉ ଆଉ ଫଳଗଛ ହେଲା ବେଳକୁ ଆମର ତ ଇଆଡ଼େ ସେଓ ଏଗୁଡ଼ା କିଛି ହବନି ଆମ ଇଆଡ଼େ ବାଇଗଣ କଖାରୁ ଟମାଟୋ ଲଙ୍କା ଏଇ ଗୁଡ଼ା ସବୁ କରୁ ଆଉ ବାପା ଭାଇମାନେ ବି ଏଇ ଗୁଡ଼ା ସବୁ କରିବାକୁ ଭଲ ପାଆନ୍ତି ବଗିଚା କାମ ଘର ଲୋକ ପ୍ରାୟ ସମସ୍ତେ କରିବାକୁ ଭଲ ପାଆନ୍ତି ନିଜେ ଖାଇବାରେ ହଇ ଆଉ ଅବଶିଷ୍ଟ ବଜାରରେ ନେଇକି ବେପାର କରୁ ଆଉ ଅଳ୍ପ ଯାହା ଦୁଇଟା ହଇ ଫୁଲ ଫୁଲବି ଦୁଇଟା ବି ବିକ୍ରି କରୁ ମାଣବସା ଗୁରୁବାରମାନଙ୍କ ଗେଣ୍ଡୁ ଫୁଲ ବେପାର ହଇ ଆଉ ପନିପରିବା ହେଲେ ତ ଭଲଲାଗେ ବାଇଗଣ ଏମିତି ସବୁ ବିଭିନ୍ନ ପ୍ରକାର ହଇ ବେପାର କରୁ ଆଉ ମୁଁ ବି ଯେତେବେଳେ ନଥାଏ ଅବଶିଷ୍ଟ କ'ଣ କାମ ଥାଏ ବାପାଙ୍କୁ ତ ଟିକେ କରିବାକୁ ଭଲଲାଗେ ବାପା ଭାଇମାନେ ଏଇ ସବୁ କରନ୍ତି ସମସ୍ତେ ମିଳିମିଶି ଭଉଣୀ ମାନେ ପାଣି ଦିଅନ୍ତି ଗଛରେ ସନ୍ଧ୍ୟାବେଳେ ଚାରିଟା ବେଳେ ପାଣି ଦିଆ ହଇ ଭାଇମାନେ ବି ପାଣି ଦିଅନ୍ତି ସମସ୍ତେ ଯତ୍ନ ନିଅନ୍ତି ଘାସଫାସ ସବୁ ବଛାବଛି କେତେବେଳେ ହଣାହଣି ସବୁ ସାଇଜ ସୁତୁରା ହୁଏ